ହଁ କୁହ କେଉଁଠୁ ନୂଆ ବାହାରୁ ଆସିଲ କି

ହଁ କିଣିବ ବୋଧେ ଆମର ସମ୍ବଲପୁରୀ ଶାଢ଼ୀ ଗୁଡ଼ାକ ନୁହଁ କି ଏସବୁ ଆମର ନିଜ ହ୍ୟାଣ୍ଡ ମେଡ଼ ତିଆରି ଆମେ ଏହି ମେସିନ ରେ ତିଆରି କରୁନା ଏସବୁ ଆମ ଓଡ଼ିଶା ର ଗୋଟେ ଗର୍ବ ତମେତ ଭଲ ସେ ଜାଣିଥିବ ଆଉ ଏସବୁ କୌଣସି ମେସିନରେ ତିଆରି ହୁଏନା ତାର ଯାହା ସବୁ କାରୁ କାର୍ଯ୍ୟ ହେଲା କି ତାର ଯାହା କଲର ହେଲା ହଁ ଏସବୁ ଆମର ହାତ ତିଆରି ଜିନିଷ ହେଲାକି ଆମେ ଯେତେବେଳେ ୟା ସୂତା ଗୁଡ଼ାକ ଏ ସବୁ ଯେଉଁ ଆମର ଆସୁଛି ଟସର ପୋକ ରୁ ହେଲା କି ଏଣ୍ଡି ପୋକ ରୁ ହେଲା କି ନ ହେଲେ ତୁଳା ଗଛ ରୁ ବି ସୂତା ଗୁଡ଼ାକ ଆସୁଛି ତାର ତାକୁ ଖାଲି ରିଫାଇନାରୀ କରିବା ପାଇଁ ଆମେ ବଡ଼ ବଡ଼ କଳ ମାନଙ୍କୁ କି ବଡ଼ ମେସିନ ଥିବା ଶିଳ୍ପ ମାନଙ୍କୁ ଦେଉଛେ ସେମାନେ କ'ଣ କରୁଛନ୍ତି ତାକୁ ପ୍ଲେନ ସୂତା ବନାଇକି ଆମକୁ ପଠଉଛନ୍ତି ଆମେ ସେ ସବୁରେ ରଙ୍ଗ ବୋଳୁଛେ ହାତରେ ତାକୁ ତାପରେ ବୁଣୁଛେ ତାପରେ ଭିନ୍ନ ଭିନ୍ନ ପ୍ରକରର ଚିତ୍ର ଅଙ୍କନ ତା ଉପରେ କରୁଛେ ଏ ସବୁ ହାତ ତିଆରି ନା ନା ସେ ସବୁ ଯେଉଁ ମାନେ ଆମର ତିଆରି କରୁଛନ୍ତି ସେମାନେ ଜଣକ ପାଖରେ ରହିକି ତିଆରି କରନ୍ତି ଆଉ ସେମାନେ କରି ସାରିଲା ପରେ ଜଣେ ଆସନ୍ତି ମାନେ ଯିଏ ସମସ୍ତଙ୍କ ଠୁ ରଖିକି ସେସବୁ ନେଇକି ବାହାରେ ମାର୍କେଟ ରେ ବିକା ବିକି କରନ୍ତି

ହଁ ଆମର ଓଡ଼ିଶା ରେ ବ ବିଭିନ୍ନ ପ୍ରକାରର ସବୁ ଅଛି ସମ୍ବଲପୁର ରେ ଅଛି ଆମ ଓଡ଼ିଶା ଆମର ଯେଉଁ ନୟାଗଡ଼ ରେ ଅଛି ଆମ ପୁରୀ ରେ ବି ସି ବିଚ୍ କୂଳରେ ବି ସେସବୁ ଜାଗା ରେ ବି ମିଳୁଛି ସବୁ କମ୍ କମ୍ ମୂଲ୍ୟରେ ମିଳିଯିବ ଆମର ଯେଉଁଗୁରା ସବୁ ମାନେ ମିଶୁଛି ମାନେ ସୂତା ସହିତ ଅଲଗା ବିଭିନ୍ନ ପ୍ରକାରର ଲାଇଲନ ହେଲା କି ସବୁ ମିଶୁଛି ସେସବୁ ଗୁଡ଼ାକ ମିଶା ମିଶି ଜିନଷ ଗୁଡ଼ାକ ଲୁଗା ଗୁଡ଼ାକ ସେସବୁ କମ୍ ରେଟ୍ ରେ ମିଳି ଯିବ ଆପଣଙ୍କୁ ପାଞ୍ଚ ଶହ ଛଅ ଶହ ସାତ ଶହ ଏହି ଭଳିଆ ରେଟ୍ ରେ ସବୁ ମିଳି ଯିବ ଯଦି ଆପଣ ପିଓର କଟନ କପଡ଼ା ନେବେ ବା ପିଓର ହାତ ତିଆରି ଜିନିଷ ନେବେ ତା ରେଟ୍ ସବୁ ସାତ ହଜାର ବାର ହଜାର ପନ୍ଦର ହଜାର ଏହି ଭଳିଆ ସବୁ ଜିନିଷ ଆସୁଛି ଆମର ଲାଷ୍ଟିଂ ବହୁତ ଭଲ ସେଗୁଡ଼ାକ ଧୋଇଲେ ବି ସହଜରେ କଲର ଛାଡ଼େନି ତାକୁ ଖରା ରେ ଯେତେ ଟାଣ ଖରାରେ ଶୁଖାଇଲେ ବି ତାର ଭାଙ୍ଗ ଏପଟ ସେପଟ ହୁଏନି ସେମତି ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରେ ସେସବୁ ଆମର ଆଇରନ ବି ବାରମ୍ବାର ଦେବାକୁ ପଡ଼େନି କାରଣ ଯେହେତୁ ସେଗୁଡ଼ାକ ସବୁ ଭାଙ୍ଗ ଗୁଡ଼ାକ ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରେ ଯେହେତୁ ସେ ସମ୍ବଲପୁରୀ ଯେଉଁଟା ଆମର ଯେଉଁଠି ତିଆରି ହେଉଛି ଯେଉଁ ଜାଗାରୁ ସେ ଜାଗାରୁ ଆମର ଅଳ୍ପ କିଛି କମ୍ ପଡ଼ି ପାରେ କିନ୍ତୁ ତା ମାନେ ଏହିଟା ନୁହଁ କି ଅଧିକ ବଡ଼ ପ୍ରାଇସ୍ ଡିଫ୍ରେନ୍ସ ଆସିବ କାରଣ ଯେହେତୁ ଯେ ଲୋକ ଆଣିକି ଏଠାରେ ବିକୁଛି ତାର ଟିକେ ଯିବା ଆସିବା ତେଲ ଖର୍ଚ୍ଚ ଏସବୁ ସେ ତାର ମିଶାଇକି ବିକୁଛି ତ ସେହି ପାଖା ପାଖି ରେଟ୍ ଆସେ କିନ୍ତୁ ଟିକେ ଏହି ଯେଉଁ ଟ୍ରାଭେଲିଙ୍ଗ ଆଲାଉନ୍ସ ଟା ପଡ଼େନି ସେଥିରେ ନାଇ ପୁଅ ସେ ଯେଉଁ ଯେଉଁ ମାନେ ବିକୁଛନ୍ତି ସେମାନେ ଟିକେ ଅଧିକ ଏହିଠି କରିକି ବିକୁଛନ୍ତି କାହିଁକି ନା ତାଙ୍କର ବି ଲାଭ ବି ବାହାରୁଛି ନା ଓ ଏତେବି ନୁହଁ ସେ ଚାରି ହଜାର ପାଞ୍ଚ ହଜାର କହୁଛନ୍ତି ସେ ପାଞ୍ଚଶହ ହଜାରେ ଭିତରେ ଡିଫ୍ରେନ୍ସ ଆସିବ